ମୁଁ ଆଠଦିନ ହେଲା ଗୋଟେ ଘଣ୍ଟାଟିଏ ଆଣିଛି ସେ ଘଣ୍ଟାଟା ବହୁତ ଭଲ ପଡ଼ିଲା ଘଣ୍ଟାଟା ବହୁତ ଭଲ ଅଜନ୍ତା କମ୍ପାନୀର ଆଣିଛି ଘଣ୍ଟାଟା ଭଲ ତାର କଲରଟା ବି ଭଲ ଅଛି ଦେଖିବାପାଇଁ ଭଲ ଦିଶୁଛି ଘଣ୍ଟାଟା ବହୁତ ଭଲ ଲାଷ୍ଟିଙ୍ଗ୍ ବି କରିବ ଘଣ୍ଟାଟା ବି ଯିଏ ଦେଖୁଛି ପସନ୍ଦ କରୁଛି ଘଣ୍ଟାଟା ବି ବହୁତ ମୁଁ ଯେତିକି ଟଙ୍କାରେ ଖୋଜୁଥିଲି ଘଣ୍ଟାଟା ବି ବହୁତ ଶସ୍ତାରେ ପାଇଲି ସାଙ୍ଗମାନଙ୍କୁ ଏତିକି ପଇସା କହିଲେ ସେମାନେ ବିଶ୍ୱାସ କରୁନାହାଁନ୍ତି ଯେ ଏତିକି ପଇସା ବୋଲି ବହୁତ ଭଲ ପଡ଼ିଲା ଘଣ୍ଟାଟି